ଯେଉଁ ବଳକା ଯେଉଁ ସାମଗ୍ରୀ ରହିଲା ଆଉ ସେ ପିଲାମାନେ ପ୍ରେରଣା ଦିଅନ୍ତି କି ଆଉ ଗୋଟାଏ କ'ଣ ଆଧେରେ କରିଦିଅ ଖାଇବା ଭଲକି ଟେଷ୍ଟ କରନି କର ରୋଷେଇ କର ଆଉ କଣ ଏଇଆ ତ ପ୍ରେରଣା ଆଉ କଣ